ହ୍ୟାଲୋ ମୁଁ ରାଜୁ ଭାଇ କହୁଥିଲେ ତ ମୁଁ ସ୍ମିତା କହୁଥିଲି ଆମେ ଯେଉଁ ପୁରୀ ବୁଲିବାକୁ ଯିବା ପାଇଁ ଗୋଟେ କ୍ୟାବ୍ ବୁକ୍ କରିଥିଲୁ ତ ଆପଣ ଆଡ଼ଭାନ୍ସ ହଜାର ଟଙ୍କା ପେ କରିବା ପାଇଁ କହିଥିଲେ ତ ଆଉ ଘରେ ମଧ୍ୟ ସମସ୍ତେ ବହୁତ ଖୁସି ଥିଲେ ଯିବା ପାଇଁ ଆଉ ବାବା ମମି ମଧ୍ୟ ସମସ୍ତେ ଖୁସି ଥିଲେ ଆଉ ସମସ୍ତେ ଏକାଠି ମିଶିକି ଯାଇଥାନ୍ତୁ ବୁଲିକି ଆସିଥାନ୍ତୁ ଆଉ ଭାଇଙ୍କର ବଡ଼ ଆମ ବଡ଼ ଭାଇଙ୍କର ଗୋଟେ ଛୁଆ ହେଇଗଲା ତ ସେଥିପାଇଁ ଆଉ ବୁଲିବାକୁ ଆମେ ଯାଇପାରୁନୁ ଅଛତି ଟାଇମ୍ରେ ଆମେ ପୁରୀ ବୁଲିବାକୁ ଯାଇ ହବନି ନା ସେଥିପାଇଁ ଆମେ ଯେଉଁ ଆଡ଼ଭାନ୍ସ ପଇସା ପେ କରିଦେଇଥିଲୁ ଆଡ଼ଭାନ୍ସ ସେ ପେ କରିଦେଇଥିଲୁ ଆପଣଙ୍କର ଯଦି ଫୋନ୍ପେ ଅଛି ତା'ହେଲେ ଆପଣ ଫେରସ୍ତ କରନ୍ତୁ ଫେରସ୍ତ କରିଦିଅନ୍ତୁ ଆଉ କେବେ ଯଦି ଆମ ବୁଲିବାକୁ ଯିବ ଥିଲେ ଆପଣଙ୍କୁ କ୍ୟାବ୍ ବୁକ୍ କରିକି ଆଉ ଥରେ ବୁଲିବାକୁ ଯିବୁ